ଆମ ଓଡ଼ିଶାରେ କହିବାକୁ ଗଲେ ରାଜନୈତିକ ହିଂସାକାଣ୍ଡ ବହୁତଗୁଡ଼ାଏ ଘଟୁଛି ରାଜନୀତିରେ ଲୋକମାନେ ହିଂସା ଭାବ ସୃଷ୍ଟି କରୁଛନ୍ତି ଆମେ ତା ପଛରେ ଦଉଡ଼ି ଦଉଡ଼ି କିଛି ପାଉନାହାନ୍ତି ମଦ ମାଂସର ଦିନ ଯାଉଛି ଲୋକମାନେ ନିଜ ନିଜ ଭିତରେ ଶତ୍ରୁତା ଆରମ୍ଭ କରୁଛନ୍ତି ଯାହାକୁ ଦେଖ ଖାଲି ରାଜନୀତିକ କଥାବାର୍ତ୍ତା ଆଲୋଚନା କରୁଛି ଓଡ଼ିଶାରେ ଲୋକମାନେ ରାଜନୀତି ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି ରାଜନୀତିର କିଛି ଲାଭ ମିଳୁ କି ନମିଳୁ ସେ ମାନେ କିଛି ବୁଝିପାରୁନାହାନ୍ତି କିନ୍ତୁ କହିବାକୁ ଗଲେ ଓଡ଼ିଶାର ଲୋକମାନେ ମୂର୍ଖ ଆଉ ଅଶିକ୍ଷିତ କାହିଁକି ନା ରାଜନୀତିରେ କିଛି ଲାଭ ମିଳୁନି ଖାଲି ନେତାମାନଙ୍କ ଯାହା କହିବେ ତାଙ୍କ ପଛରେ ଲୋକ ଗୋଡ଼େଇ ଯାଉଛନ୍ତି ରାଜନୀତିରେ ହିଂସାତ୍ମକ ମନୋଭାବ ବହୁତଗୁଡ଼ା ହେଉଛି ଲୋକମାନେ ନିଜ ନିଜ ଭିତରେ ଶତ୍ରୁତା ସୃଷ୍ଟି କରି ହଣା କଟା ହେଉଛନ୍ତି ଯାହାଫଳରେ ସେମାନେ ଜେଲ୍ ଦଣ୍ଡ ଭୋଗିବା ସହ ତାଙ୍କର ପରିବାର ବହୁତ ହଇରାଣ ହେଉଛନ୍ତି ଏ ରାଜନୀତିକ ଦୂରେ ରହିବା ପାଇଁ ହେଲେ ଲୋକମାନେ ନିଜ ନିଜ କାମରେ ନିମଗ୍ନ ହେଲେ ସେମାନେ ରାଜନୀତିକୁ ଯିବେ ନାହିଁ ରାଜନୀତି ଲୋକମାନେ ସମସ୍ତେ କରିଛନ୍ତି କିନ୍ତୁ ଓଡ଼ିଶାର ରାଜନୀତି ସମସ୍ତଠାରୁ ଅଲଗା ଯାହାର କିଛି କାମ ଧନ୍ଦା ନାହିଁ ସେ ତା ପଛରେ ମଦ ମାଂସ ଆଶାରେ ପଛେ ପଛେ ଗୋଡ଼େଇ ଯାଉଛି ପିଲା ଛୁଆ ପରିବାର କିଛି ଭାବୁନାହିଁ ଯାହାଫଳରେ ତା ପଛରେ ଗୋଡ଼େଇ ମାଡ଼ ଧର ସବୁ ହୋଇକି ହଣା କଟା ଜୀବନ ବି ଚାଲି ଯାଉଛିି ତେଣୁ ରାଜନୀତିଟା ଭଲ ନୁହଁ ଆମ ଓଡ଼ିଶାରେ ଏହାକୁ ନେତାମାନେ ଠିକ୍ ଭାବରେ ପରିଚାଳନା କରୁନାହାନ୍ତି ଆଉ ଲୋକମାନଙ୍କର କିଛି ଉନ୍ନତି ହେଉନାହିଁ ଲୋକମାନଙ୍କର ଉନ୍ନତି ନହବା ପଛର କାରଣ ହେଉଛି ନେତାମାନେ ନିଜେ ସବୁତକ ଖାଇକି ଆତ୍ମସାତ୍ କରି ଯାଉଛନ୍ତି ଲୋକମାନଙ୍କୁ କିଛି ଦେଉନାହାନ୍ତି ଆଉ ସବୁଠାରୁ ଆକର୍ଷଣୀୟ ଜିନିଷ ହେଲା ଯେ ଲୋକମାନେ ବର୍ତ୍ତମାନ ଯୁବପିଢ଼ି ମଧ୍ୟ ରାଜନୀତିରେ ନିମଗ୍ନ ରହୁଛନ୍ତି ଯିଏ ଡ଼ାକିଲେ ତାଙ୍କ ପଛେ ପଛେ ଧାଉଁଛନ୍ତି ତେଣୁ ରାଜନୀତି ହଉଚି ଏକ ହିଂସାତ୍ମକ ମନୋଭାବ ଆଉ ନିଜ ନିଜ ଭିତରେ ଏଇଟା ଶତ୍ରୁତା ବୃଦ୍ଧି କରୁଛି ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ବେଶୀ କରି ରାଜନୀତିର ପ୍ରଭାବ ପଡ଼ୁଛି ଅନ୍ୟ ରାଜ୍ୟରେ ଏପରି ପ୍ରଭାବ ପଡ଼ୁନାହିଁ ଆଉ ଲୋକମାନେ ବୁଝିପାରୁନାହାନ୍ତି ରାଜନୀତି କଲେ କ'ଣ ଲାଭ ମିଳୁଛି କ'ଣ ନାହିଁ ରାଜନୀତି କରିବା ଦ୍ୱାରା ଆମେ କ'ଣ ଲାଭ ପାଉଛୁ ନିଜ ପିଲା ଛୁଆଙ୍କୁ ଛାଡ଼ିକି ସେମାନେ ରାଜନୀତିକୁ ଯାଉଛନ୍ତି ରାଜନୀତିରେ ବହୁ ଦୁଃଖ ନିର୍ଯାତନା ମାଡ଼ ଧର ସବୁ ପାଉଛନ୍ତି ତାହାର ପ୍ରଭାବ ଆମ ଓଡ଼ିଶାରେ ଲୋକମାନଙ୍କ ଉପରେ ପଡ଼ୁଛି ତେଣୁ ମୁଁ କହିବି ଯେ ରାଜନୀତିରୁ ସମସ୍ତେ ଦୂରେଇ ରହିବା ଦରକାର ଯଦ ବି ଯାଉଚ ନିଜ ଖାଲି ଭୋଟ ଦେଇକି ଚାଲି ଆସ କିନ୍ତୁ ଏ ମଦ ମାଂସ ପଛରେ ଧାଅଁ ନାଇଁ ମଦ ମାଂସ ଖାଇବା ଫଳରେ ସେମାନେ ଲୋକମାନେ ହଣାକଟା ଶିକାର ହେଉଛନ୍ତି